ଯେତେବେଲେ ଆମେ ମନ୍ଦିର୍ ଯାଏସୁଁ ଗୁଟେ ଭଲ୍ ଲାଗ୍ସି ମନ୍ ଭଲ୍ ସବର୍ ତା'ର୍ ମାନେ ବହୁତ ଜିନିଷ୍ ଭାବି କରି ଯାଏସୁଁ ବହୁତ ଜିନିଷ୍ ମାଙ୍ଗ୍ମୁ ବୋଲି ଯାଏସୁଁ ଆଉ ମନେ ବି ଗୁଟେ ଭଲ୍ ଲାଗୁଥିସି କି ମନ୍ଦିର୍ ଯାଉସୁଁ ବୋଲି କରି ଗଧାବୁଡ଼ା କରିକିରି ଗୁଟେ ଭଲ୍ ମାନସିକ୍ ମାଙ୍ଗ୍ବାର୍ ଲାଗି ବି ଯାଏସୁଁ ପୂଜାପାଠ କରି କିରି ଆସୁଁ ନଡ଼ିଆ ଧୂପକାଠି ସିନ୍ଦୁର ଜାଣା ଜାଣା ସବୁ ଲାଗ୍ସି ସବୁ ଧରିକରି ଯାଏସୁଁ ଆଉ ମାନସିକ୍ଟେ କରି କିରି ଆସୁଁ ପୂଜା ପାଠ କରି କରି ଯେନ୍ ଭଗବାନ୍ ଥିସନ୍ ସବ ମାନିକିରି ଆସୁଁ ଆଉ ଏ ଲୋକ୍କୁ ଭଲ୍ ଲାଗ୍ସି କି ମନ୍ଦିର୍ ଆସିଚୁଁ ବୋଲି ନିଜର୍ ମନ୍ ବି ଗୁଟେ ଭଲ୍ ଲାଗୁଥିସି ଆଉ ପୂଜାପାଠ କରି ସାଇଲେ ଫୁଲ୍ଫୁଲା ଚଢ଼େଇକି ଏନ୍ତା କି ସାରିକିରି ଆସୁଁ ସବୁ କାମ୍ ଆଉ ଘରେ ଆସିକିରି ସବ୍କୁ ପ୍ରସାଦ୍ ଦେଇକରି ପ୍ରସାଦ୍ ବାଣ୍ଟିବୁଣ୍ଟା କରି ସବ୍କୁ ନିଜେବି ପ୍ରସାଦ୍ ଖାଏସୁଁ ଭଲ୍ ଲାଗସି ଆଉ ମନ୍ ବି ଭଲ୍ ଲାଗୁଥିସି ସେଦିନ କି ମନ୍ଦିର୍ ଯେଇଛୁଁ ବୋଲିକିରି କି ମାନସିକ୍ଟେ କରିଛୁଁ ବୋଲିକିରି